ହଁ ହ୍ୟାଲୋ ହଁ ସୁରେଶ ସାର ଦୋକାନ ଆଚ୍ଛା ଆଚ୍ଛା ଆ ହଉ ଆଉ ଭଲ ଅଛନ୍ତି ଆଚ୍ଛା ଆଚ୍ଛା ହଁ ବା ମୁଁ ଡି ଏ ପି ସାର ଆଉ ଗ୍ରୋମର୍ ଟିକେ ସାର ଆବଶ୍ୟକ ତ ଆଉ ଏ ସମୟ ସମସ୍ତଙ୍କୁ ନାଇଁ କି ଆମ ଲ୍ୟାମ୍ପ୍ ସୋସାଇଟି ସେଇଠିକୁ ବି ଯାଇଥିଲି ଯେ ସେଇଠିର ସାର ଏତେ ଭଲ ନାହିଁ ତ ଆପଣଙ୍କ ଦୋକାନ ଟିକିଏ କେଉଁଟା ନେଲେ ଭଲ ହେବ ଟିକିଏ ଆପଣ ଟିକିଏ ଆଇଡ଼ିଆ ଦେଲେ ଭଲ ହୁଅନ୍ତା

ଆଚ୍ଛା ଓ ହୋ ନୂଆ ଭେରାଇଟି କ'ଣ ଆସିଛି କି ଆଚ୍ଛା ଆଚ୍ଛା ଠିକ୍

ଆଜ୍ଞା ଆଜ୍ଞା ହଁ

ଆଚ୍ଛା ହଁ ନା ଆଚ୍ଛା ଏ ଏଟା ଏ ସାରଟା ରାସାୟନିକ ନା ଜୈବିକର ଓଃହୋ ନାଇଁ ଟିକିଏ କ'ଣ ହେଉଛି ଜୈବିକ ସାର ହେଲେ ଯଦି ଆସନ୍ତା ଜୈବିକ ସାରଟା ଭଲ ନା ବୁଝିଲ କି ନାହିଁ କମ୍ପୋଷ୍ଟ୍ ଇଏରେ ହେଲେ ଭଲ ହଁ ହଁ ଆଚ୍ଛା ଆଚ୍ଛା ହଁ ନା ନାଇଁ ନାଇଁ ନାଇଁ ଶୁଣନ୍ତୁ ହଁ ମୁଁ ନେବି ଯେ ସାର ନେବି କିନ୍ତୁ ଟିକିଏ ଏଇ ବର୍ଷ ମୁଁ ଟିକିଏ କମ୍ ପକେଇବି ବୋଲି ଭାବୁଛି ଅଧିକ ପରିମାଣରେ ମୁଁ ଗୋବର ଖତ କମ୍ପୋଷ୍ଟ ହେଁ ଏଯାକ ଟିକିଏ ଅଧିକ ଦେବି ଯେଉଁ ଆମର ଧାନ ଚାଷ ପାଇଁ ବା ବୁଝିଲ କି ନାହିଁ ତେଣୁ ଆପଣଙ୍କ ଯେଉଁଟା ନୁଆଁ ସାର ଯେଉଁଟା ଆସି ନାହିଁକି ସେ ସାର ଟିକିଏ ପ୍ଲାନ୍ କରିବା ଏ ବର୍ଷ ନେବା ଆଉ ହଁ ହଁ ଆଚ୍ଛା ଆଉ ଗୋଟେ ପଚାରିବି ସେ ଯେଉଁ ଡି ଏ ପି ସାର ନାହିଁକି ଏକରରେ ମୋର ପାଞ୍ଚ ଦଶ ଦଶ କିଲୋ ପକାଇଦେଲେ ହୋଇଯାଉଥିଲା ଏଇଟା କେତେ ପକାଇବାକୁ ହେବ ଆଚ୍ଛା ଏତେ ମାନେ ଇଏ ଭଲ

ହଁ ଦଶ କିଲୋକୁ ତ ଆମର ଦଶ ଚଉ ଚାରିଶହ ଟଙ୍କା ପଡ଼ିଯାଉଥିଲା ନା ଚାଳିଶ ଟଙ୍କା ଲାଖେ କିଲୋ ଥିଲା ଗତ ବର୍ଷ

ଆଚ୍ଛା

ଆଚ୍ଛା ହେଲେ ଠିକ୍ ଅଛି ମୁଁ ଆଉ ଏଠୁ ସୋସାଇଟିରୁ ଆଉ ଏଥର ଆଣିବିନି ହେଲା ଯଦି ବିଲ ଅଛି ଯଦି ମୋତେ ଦରକାର ସାର ସବୁ ଆପଣଙ୍କ ଦୋକାନରୁ ଏକା ନେବି କିନ୍ତୁ ଟିକିଏ ରେଟ୍ଟା ଟିକିଏ ଅନ୍ୟମାନଙ୍କ ଅପେକ୍ଷା ମୋତେ ଟିକିଏ ଦେଖନ୍ତୁ ଡିସ୍କାଉଣ୍ଟ୍ ଟିକିଏ କରନ୍ତୁ କୁଆଡ଼ୁ କ'ଣ ଟିକିଏ ସାହାଯ୍ୟ କରନ୍ତୁ ହଉ ହଉ ଆଜ୍ଞା ଠିକ୍ ହଁ ଶୁଣନ୍ତୁ ମୁଁ ଯେମିତି ହେଲେ କାଲିକୁ ଦଶଟା ଅଧେ ବେଳକୁ ଆପଣଙ୍କୁ ଆପଣଙ୍କ ଦୋକାନ ଆଡ଼େ ଆସିବି ହଉ ହଉ ବର୍ତ୍ତମାନ ମୁଁ ଟିକେ ଅନ୍ୟ କାମ ଅଛି ତ ରଖି ଦେଉଛି